ହ୍ୟାଲୋ କାମିିନି ଭୁୟାଁ କି ଆପଣ ଆଜ୍ଞା ପାଇପ୍ ରେଟ୍ ଆପଣ ଯେତିକିରେ କିଣିଥିଲେ ତାଠୁ ଆଉ ଟିକେ ଗୋଟେ ପରସେଣ୍ଟ କମି ବଢ଼ିଯାଇଛି ଟିକେ ପାଇପ୍ ଆଉ ନା ନା ଆମ ଦୋକାନରେ ସେମିତି କିଛି ଖରାପ ଜିନିଷ ନାହିଁ ଆପଣ ପଚାରୁନାହାନ୍ତି ହଁ ଆଜ୍ଞା ସବୁ ଯାହା ଖୋଜିପାରିବେ କେତେ ଟଙ୍କା ନେଲେ ହବ ଆ ମୁଁ ପା କହିଲି ସେଇ କୋଡ଼ିଏ ତିରିଶ ହଜାର ଟଙ୍କା ଆଣିଥାନ୍ତୁ ଏବେ ଏମ ଆଡ଼ୁ ବାକି ହଁ ବାକି ଅଛି ଦୋକାନ କଲେ ଏମିତି ବାକିବୁକୁରା ରୁହେ ନା ନାଇଁ ଆପଣ ନେଇଥାନ୍ତୁ ବାକି ଆପଣ ପଛରେ ଦେବେ ଆଉ ପରେ କେତେବେଳେ ଦେଖିକି ସୁବିଧା ଦେଖିକି ଦେଇଦେବେ ଆଉ ହଉ ରଖୁଛି ତାହେଲେ ଆଜ୍ଞା